ବଗିଚା ଆରମ୍ଭ କରିବା ଦ୍ଵାରା ମୋତେ ଅନେକ ପ୍ରକାରର ପ୍ରେରଣା ଦେଲା ଯାହା ମୁଁ ବାଗିଚାରେ ଅନେକ ପ୍ରକାରର ଗଛ ଲଗାଇବା ଦ୍ଵାରା ମୋତେ ଅନେକ ପ୍ରକାରର ଫୁଲଫଳ ଏବଂ ଅନେକ ପ୍ରକାରର ଶିଖିବା ପାଇଁ କିଛି ଜିନିଷ ମିଳିଲା ଯଥା ଗଛରୁ ଅନେକ ପ୍ରକାରର ଫଳ ପାଇଲି ଯାହା ଖାଇ ମୁଁ ଏବଂ ପରିବାର ବହୁତ ଆନନ୍ଦ ଅନୁଭବ କଲୁ ସେଇ ପ୍ରକାରେ ମୋର ସାଙ୍ଗସାଥିମାନେ ମଧ୍ୟ ଅନୁଭବ କଲେ ଏବଂ ତାହା ଖାଇବା ଦ୍ଵାରା ବହୁତ ପ୍ରଶଂସା କଲେ ସେହିପରି ଭାବରେ ଅନେକ ପର୍ବପର୍ବାଣି ରେ ଅନେକ ପ୍ରକାରର ଆମ ବାଗିଚାରୁ ଫୁଲ ବାହାର କରି ତାହା ପୂଜା କରୁ ଯାହା ଅନେକ ମୋତେ ପ୍ରେରଣା ଦେଇଥିଲା ଏବଂ ଖୁସି ମଧ୍ୟ ଲାଗିଥିଲା